ମୁଁ ଅଧିକାଂଶ ସମୟରେ ଯୁବପିଢି଼ ମାନଙ୍କୁ ସମ୍ବାଦ ଅନୁସରଣ କରିବାକୁ ଉତ୍ସାହିତ କରେ ଏହି ସମ୍ବାଦ ଅନୁସରଣ ପାଇଁ ମୁଁ ତାଙ୍କୁ ଖବରକାଗଜ ମାଧ୍ୟମରେ ଟି ଭି ମାଧ୍ୟମରେ ଏବଂ ରେଡ଼ିଓ ମାଧ୍ୟମରେ ଖବର ସବୁ ସଂଗ୍ରହ କରିବାପାଇଁ ପ୍ରେରଣା ଦେଇଥାଏ ଖବର ଅନୁସନ୍ଧାନ କରିବାଦ୍ୱାର ଯୁବପିଢି଼ମାନେ ବର୍ତ୍ତମାନର ବଜାର ହାଲଚାଲ୍ ଦେଶବିଦେଶର ରାଜନୈତିକ ସ୍ଥିରତା ଖେଳ ଏବଂ ଅନ୍ୟାନ୍ୟ ଜିନିଷ ଯାହା ଗୋଟେ ଯୁବପିଢ଼ିଙ୍କୁ ଗଢ଼ିତୋଳିବାରେ ସାହାଯ୍ୟ କରିବ ବୋଲି ମୁଁ ଭାବେ ବର୍ତ୍ତମାନର ରାଜନୈତିକ ସ୍ଥିରତା ପାଇଁ ଖବରକାଗଜ ଟି ଭି ରେଡ଼ିଓ ଏକ ମୁଖ୍ୟମାଧ୍ୟମ ଏହାଦ୍ଵାରା ଆମେ ଜାଣିପାରିବା ଯେ ବର୍ତ୍ତମାନ କେଉଁ ରାଜନୈତିକଦଳ ଆମ ସରକାର ଗଠନ କରିବାରେ ମୁଖ୍ୟଭୂମିକା ଲାଭକରିବ ଏହି ଖବରକାଗଜରେ ମଧ୍ୟ ଆମେ ପ୍ରତ୍ୟେକ ଜିନିଷର ଖରିଦ ଏବଂ ବିକ୍ରି ମୂଲ୍ୟ ଜାଣିବାକୁ ପାଉ ଯାହାଦ୍ଵାରା ଜଣେ ସାଧାରଣଲୋକ ବଜାରରେ ଜିନିଷ କିଣିଲାବେଳେ ତାର ଅସୁବିଧାର କୌଣସି ସମ୍ମୁଖିନ ହେବାକୁ ପଡ଼ିନଥାଏ ଏହି ଖବର ମାଧ୍ୟମରେ ମଧ୍ୟ ଆମେ ଖେଳ ବିଷୟରେ ଜାଣିବାକୁ ପାଇଥାଉ ଆଗାମୀ ଖେଳସବୁ କେଉଁ କେଉଁ ଦଳ ମଧ୍ୟରେ ହେବାକୁ ଯାଉଛି ତାହା ଆମେ ଅକ୍ଳେଶରେ ଜାଣିବାକୁ ପାଉ